ଆଜ୍ଞା ସଂସ୍କୃତ ଭାଷା ପରେ ଯଦି କୌଣସି ଏକ ଭାଷା ଥାଏ ତାହା ହେଉଛି ଓଡ଼ିଆ ଭାଷା ମୁଁ ଜଣେ ଓଡ଼ିଆ ହେଇଥିବାରୁ ଗର୍ବିତ ଆପଣ ଇଂଗ୍ଲିଶ୍ ଭାଷାକୁ ଯଦି ଓଡ଼ିଆ ଭାଷା ସହ ତୁଳନା କରିବେ ତେବେ ଓଡ଼ିଆ ଭାଷା ସର୍ବପ୍ରଥମେ ଆସିବ ଆପଣ ସଂସ୍କୃତରେ ପରୀକ୍ଷା କରିବା ସଂସ୍କୃତରେ ମଧ୍ୟ ସିଏ ବାଘକୁ ସେର୍ କୁହନ୍ତି ଏବଂ ସିଂହକୁ ମଧ୍ୟ ସେର୍ କହନ୍ତି ଏବଂ ସେମାନେ ଦୁଇ ଜଣ ଏକା ନୁହେଁ ବାଘକୁ ବାଘକୁ ଆମ ଓଡ଼ିଆ ଭାଷାରେ ବାଘ କୁହାଯାଏ ଏବଂ ସିଂହକୁ ସିଂହ କୁହାଯାଏ ଯାହାଫଳରେ ହିନ୍ଦୀରେ ହିନ୍ଦୀ ଭାଷାରେ କହିବାକୁ ତା'ର କିଛି ମୂଲ୍ୟ ନଥାଏ ଏବଂ ପରିବାକୁ ଆମେ ରୋଷେଇ କଲେ ଆମେ ଆମର ଓଡ଼ିଆ ଭାଷା ଯାହାକୁ ତରକାରୀ କହନ୍ତି ତା'କୁ ହିନ୍ଦୀ ଭାଷାରେ ତା ତା'କୁ ମଧ୍ୟ କହନ୍ତି ତା'କୁ ମଧ୍ୟ ରୋଷେଇ କରନ୍ତି ଯାହାଫଳରେ ଆମେ ପରିବାକୁ ଆମେ ପରିବାକୁ ସେ ଆମେ ପରିବାକୁ ଏଠି ପରିବାକୁ ଟମାଟୋକୁ ଟମାଟୋକୁ ଏ ସବୁ ଭେଣ୍ଡି

ହିନ୍ଦୀ ଭାଷା ତା'କୁ ସବୁ କୁହନ୍ତି ଯାହାଫଳରେ ସେମାନେ ଓଡ଼ିଆ ଭାଷାରେ ମହତ୍ୱ ବୁଝୁ ନାହାନ୍ତି ମୁଁ ଜଣେ ଓଡ଼ିଆ ହୋଇଥିବାରୁ ସହିତ କହୁଛିି ସମସ୍ତେ ଓଡ଼ିଆ ଭାଷା ଶିିଖିବା ଉଚିତ୍ ଏବଂ ଓଡ଼ିଆ ଭାଷାର ମହତ୍ଵ ମୁଁ ଜାଣିବା ଉଚିତ୍ ଇଂଗ୍ଲିଶ୍ରେ ଯଦି ଆମେ ଇଂଗ୍ଲିଶ୍ରେ ଆମେ ଲାର୍ନ କରୁଛେ ସେ ହିନ୍ଦୀ ଭାଷାରେ ଆମେ ସିଂହକୁ ସେର୍ କହୁଛେ ଏବଂ ବାଘକୁ ମଧ୍ୟ ସେର୍ କହୁଛେ ଯାହାଫଳରେ ସେମାନେ ଏକା ଉଚ୍ଚାରଣ ହେଉଛନ୍ତି ଏବଂ ସେମାନଙ୍କର ସେମାନେ କିନ୍ତୁ ଦେଖିବାକୁ ତାଙ୍କ ଶରୀର ଏବଂ ତାଙ୍କର ଗୁଣ ଭିନ୍ନ ଭିନ୍ନ ଯାହାଫଳରେ ସେମାନେ ସବୁ କଥାରେ କରନ୍ତି ସେଇଥିପାଇଁ ମୁଁ ଓଡ଼ିଆ ଭାଷାରେ କହିବାର ଏହା ଯେ ଜଣେ ଓଡ଼ିଆ ଓ ଜଣେ ଓଡ଼ିଆର ଲକ୍ଷ୍ୟ ଓଡ଼ିଆ ଭାଷାର କରିବା ତେଣୁ ମୁଁ ଏତିକି ଏଥିପାଇଁ ଗର୍ବିତ ଯେହେତୁ ମୁଁ ଓଡ଼ିଆ ତେଣୁ ଆପଣ ଓଡ଼ିଆ ଭାଷାର ମହତ୍ୱ ବୁଝିପାରିବ ଏବଂ ଓଡ଼ିଆ ଭାଷାର ଏହିପରି ବହୁତ କବି ମୋ ବହୁତ କବି ବହୁତ ଲେଖକମାନେ ମଧ୍ୟ ଓଡ଼ିଆ ଭାଷାର ହେଇଛନ୍ତି ଓଡ଼ିଆ ଭାଷାରେ ବିଭିନ୍ନ ଶ୍ଲୋକ ମଧ୍ୟ ବ୍ୟବହୃତ ହୋଇଛି ତେଣୁ ମୁଁ ଓଡ଼ିଆ ଭାଷାରୁ ଗର୍ବିତ ଆଉ ଆପଣମାନେ ଯଦି ଜାଣିପାରିବେ ତ ଓଡ଼ିଆ ଭାଷାର ମହତ୍ଵ ବୁଝିପାରିବେ ତେବେ ମୁଁ ଗର୍ବିତ ହେବି ଆପଣ ମଧ୍ୟ ଓଡ଼ିଆ ଭାଷାର ମହତ୍ୱ ବୁଝିପାରିବେ